ଦିଶ କଲ୍ ଇଜ୍ ନାୱ ବିଙ୍ଗ୍ ରେକୋଡ଼େଡ଼୍ ହ୍ୟାଲୋ ହଁ କେମିତି ମନେ ପଡ଼ିଲା ଫୋନ୍ କରୁଛ ହଁ ଚାଲୁନ ନହେଲେ ଯିବା ବୁଲିବାକୁ ଆମ ଛୁଆଗୁଡ଼ା ବି ବାହାରୁଛନ୍ତି ଆମର ସେହି ହେଉଛି ପାଞ୍ଚ ଛଅ ଜଣ ଆଉ ତୁମର ହଁ ସେଇଠି ସୁବିଧା ଅସୁବିଧା ଭୋଜି କରିବାକୁ ଏ ଆସିଲା ବେଳକୁ ବାଟରେ ଯାହା ପଡ଼ିବ ଯେଉଁ ଯେଉଁ ବୁଲାବୁଲି କରିବାକୁ ବୁଲାବୁଲି କରିବା ଆଉ ସେଇଟା ତ ଠାକୁର ଜାଗା ନୁହେଁ ବୁଲ ଯେଉଁ ଏହି ଜାଗା ଦେଖିବା କି ବାର ଦେଖି ଯିବା ଆଉ ହଁ ଛୁଆଙ୍କ ମନ ପାଇଁ ଛୁଆ ଯେଉଁ ଖୁସି ଅଛନ୍ତି ସେମିତିଆ ଭୋଜି ସେମିତିଆ ଆଇଟମ୍ କରିବା ଆଉ ହେଉଛି

ହଁ ସେଇଠି ଏଇଠୁ ନେବା ଅପେକ୍ଷା ସେଇଠି ବି ଥଣ୍ଡା ରହିବନି ସେଇଠି ବି ମିଳିବ ନାଇଁ କି ହଁ ହଁ ସବୁ କଥା ଯେଉଁ ଯେଉଁ କେଉଁଦିନ ଟାଇମ୍ ତୁ ଡେଟ୍ ଠିକ୍ କର କରିକି ହେଉଛି ତୁମ ସୁବିଧା ଯେମିତି ହେବ ତୁମକୁ ସୁବିଧା ହେବ ମୋତେ ବି ସୁବିଧା ହେବ ହେଇକି ଯିବା ସବୁ ଜିନିଷପତ୍ରରେ ବଡ଼ ଗାଡ଼ିଟେ ନେବାକୁ ପଡ଼ିବ ହେଉ କି ଆଉ ଦେଖିବା ମାନେ ସେହି ଭିତରେ ନେବାକୁ ପଡ଼ିବ ସବୁ ଜିନିଷ ଡେକଚି ଫେକଚି ଯେଉଁ କଢ଼େଇ ହରିକା ସେ ଯେଉଁ ରୋଷେଇ ସାମଗ୍ରୀ ଜିନିଷ ସବୁ ନେବାକୁ ପଡ଼ି ବଡ଼ ଗାଡ଼ିଟେ ଦରକାର ଆଉ ହଁ ରୋଷେଇ ରୋଷେଇଆ ସୁଦ୍ଧା ନେଇଯିବା ଆମେ କ'ଣ ରୋଷେଇ କରିବା କି ଆମେ ବୁଲିବା ନା ରୋଷେଇ କରିବା ରୋଷେଇଆ ନେଇଯିବା ହେଲ୍ପର ବି ରୋଷିଆ ଗୋଟେ ନେଇଯିବେ ହେଲ୍ପର ଗୋଟେ ବି ନେଇଯିବା ଆଉ କ'ଣ ଆମେ ରୋଷେଇ କରିକି ଆଉ ହେ ହେଲ୍ପର ସାଙ୍ଗ ରୋଷେଇ ସାଙ୍ଗରେ ଆମେ ଆଉ ହେଲ୍ପର କାମ କରିବା କି ଆଉ ବୁଲିବା ନା ଏଠି ହେଲ୍ପର କାମ କରିବା ରୋଷେଇଆ ସାଙ୍ଗରେ ହେଲ୍ପର ବି ଗୋଟେ ନେଇଯିବା

ହଁ